ବରଗଡ଼ ଡିଷ୍ଟ୍ରିକ୍ଟ ଭଲ୍ ଭଲ୍ ଦିଶିଚି ସବୁଆଡ଼େ ସବୁଆଡ଼େ ଭଲ ଦିଶିଚି ଗଛମାନଙ୍କୁ ଫୁଲ୍ ଫୁଟିଥିଲେ ଭଲ ଦିଶଚି ସବୁ ପରିବେଶ ଭଲ୍ ଭଲ ଟାୱାର୍ ଆସି ନେଟୱାର୍କ ବି ଭଲ୍ ଆସିଚି୍ ଆଉ ସବୁ ସବୁ ଭଲ୍ ଆମର୍ ବରଗଡ଼ ଡିଷ୍ଟ୍ରିକ୍ଟ୍ ଭଲ୍ ସବୁଆଡ଼େ ଭଲ୍ ଦିଶିଚି ଭଲ୍ ଲାଗସି ଆମକୁ୍ ରହିବାର୍ ଲାଗି ଭଲ ଲାଗ୍ସି ସେଥିର୍ଲାଗି ଆମର୍ ନୁ ଗଛର୍ ରୋପଣ୍ ଭଲ୍ଅଛି ସବୁଆଡ଼ ଗଛ ଅଛି ଭଲ ଦିଶିଚି ଏଥିର୍ଲାଗି ଆମେ ବରଗଡ଼୍ ବୁଲିବା ଲାଗି ଆମ୍କୁ ଭଲ୍ ଲାଗ୍ସି ବରଗଡ଼୍ ସହର୍ ଆମେ ବୁଲୁସୁଁ ସେଥିର୍ଲାଗି ଭଲ୍ ଲାଗ୍ସି ଦେଖ୍ବାର ଲାଗି ସବୁଆଡ଼େ କି ଗଛଥିବାର ଲାଗି ସବୁଆଡ଼େ ଭଲ ଦିଶୁଚି ଏ ସବୁଆଡ଼େ ଶାଗୁଆ ଦିଶୁସି ଗଛ ରୋପଣ ଭଲ୍ ସୁନ୍ଦର ଦିଶିଚି ଭଲ୍ ଦିଶୁଚି ରହିବାର ଲାଗି ଭଲ୍ ଲାଗୁଛି ବୁଲ୍ବାର୍ ଲାଗି ଭଲ୍ ଲାଗ୍ଛି ବୁଲିକି ଆସୁ ସବୁବେଲେ ସେଥିର୍ଲାଗି ବାହାରେ ବୁଲିବା ଭଲ୍ ଆସି ଏ ଗଛମାନଙ୍କର ଲାଗି ଘରରେ ରହିବାର୍ ଲାଗୁଚି ଆମକୁ